ଉତ୍ତର ଆଉ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ କେତେ ଗୁଡ଼ିଏ ସାଂସ୍କୃତିକ ପାର୍ଥକ୍ୟ ଅଛି ଯେମିତିକି ଭାଷା ଖାଦ୍ୟ ପୋଷାକ ପାଣିପାଗ ରାଜନୀତି ସାକ୍ଷରତା ଭୂଗୋଳ ଏମିତି ବିଭିନ୍ନ ପ୍ରକାରର ଭାଷା ଉତ୍ତର ଭାରତର ଭାଷା ଅଲଗା ଦକ୍ଷିଣ ଭାରତର ଭାଷା ଅଲଗା ଦକ୍ଷିଣ ଭାରତର ହଉଛି ଗଞ୍ଜାମ ନୟାଗଡ଼ ଏମିତି କେତେ କେତେ ନେଇ ଦକ୍ଷିଣ ଭାରତ ହେଇଛି ଉତ୍ତର ଭାରତ ସିଏ ଅଲଗା ଖାଦ୍ୟ ଏଇ ଖାଦ୍ୟ ଅଲଗା ସେଇ ଖାଦ୍ୟ ଅଲଗା ପୋଷାକ ପୋଷାକ ଦକ୍ଷିଣ ଭାରତ ମେନ୍ ପ୍ରାଧାନ୍ୟ ହେଉଛି ଖାଦ୍ୟ ଖାଦି ପୋଷାକ ଉପରେ ରାଜନୀତି ରାଜନୀତି ତ ଚାରିଆଡ଼େ ଉତ୍ତର ଭାରତର ଅଲଗା ଦକ୍ଷିଣ ଭାରତର ସେଗୁଡ଼ାକୁ ତ ଆମେ କିଛି କରିପାରିବୁନୁ